ସେୟାର ମାର୍କେଟ ଉପରେ ମୋର ଅବଗତ ଅଛି ହଁ ଆଜିକାଲିକା ଆ ଯେଉଁ ଗ୍ରହ ସବୁ ଯୋଗାଣ ଏବଂ ହେଉଛି ଆମ ଦେଶମାନଙ୍କରେ ଯେମିତିକି ଆମଦାନୀ ରପ୍ତାନି ତାହା ଯଦି ଠିକ୍ ଭାବରେ ହେବ ତାହେଲେ ଆମ ରାଜ୍ୟରେ ଏବଂ ଆମ ଦେଶରେ ଆଉ ବଜାରରେ ଅସ୍ଥିରତା ଦେଖା ଯିବନି ଏବଂ ଆମର ଜିଡିପି ମଧ୍ୟ ଏତେ କମିବନି ଏବଂ ଡିଜିଟାଲ ଆପ୍ ଭାରତରେ କାରବାର ପରିବର୍ତ୍ତନ ନିଶ୍ଚିନ୍ତ ଘଟାଇଛି କାରଣ ଡିଜିଟାଲ ଆପ୍ଗୁଡ଼ାକ ଦ୍ଵାରା ବିଭିନ୍ନ ପ୍ରକାରର କାମ ବା କାର୍ଯ୍ୟ ଆମେ ବହୁତ ସହଜରେ କରିପାରୁଛନ୍ତି ଯେଉଁ କାର୍ଯ୍ୟ ଆଗରୁ ଘଣ୍ଟା ଘଣ୍ଟା ନେଉଥିଲା ଏବେ ସେ କାର୍ଯ୍ୟକୁ ଆମେ ମିନିଟରେ କରିଦେଉଛନ୍ତି ଏବଂ ଅନ୍ୟ ଦେଶର ଲୋକମାନଙ୍କ ସହିତ ବା ବ୍ୟବସାୟୀମାନଙ୍କ ସହିତ ଯୋଗାଯୋଗ କରିବା ବହୁତ ସହଜ ହୋଇଯାଇଛି ଏବଂ ସବୁ କଥା ଆମେ ଘରେ ଥାଇ ମଧ୍ୟ ଯାଇପାରୁଛନ୍ତି ତ ଡିଜିଟାଲ ଆପ୍ ଭାରତରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଛି ହଁ ଏହା ମଧ୍ୟ ବିପଦପୂର୍ଣ୍ଣ କାରଣ ଏହା ଯେତିକି ସାହାଯ୍ୟ କରୁଛି ସେତିକି ବିପଦପୂର୍ଣ୍ଣ ମଧ୍ୟ ଆଜିର ଯୁବପିଢ଼ୀମାନେ ଯେତକ ସବୁ ଡିଜିଟାଲ ୟୁଜ କରୁଛନ୍ତି ସେମାନେ ବହୁତ ଭଲ ଜିନିଷ ଶିଖୁଛନ୍ତି ଏବଂ ବିଭିନ୍ନ ପ୍ରକାରର ଖରାପ ଜିନିଷକୁ ମଧ୍ୟ ସେମାନେ ଗ୍ରହଣ କରୁଛନ୍ତି ଯେପରିକି ଫୋନ ବହୁତ ଚଲାଉଛନ୍ତି ଏବଂ ଯାହାଦ୍ଵାରା ସେମାନଙ୍କର ମସ୍ତିଷ୍କ ମଧ୍ୟ ବିପଦଗ୍ରାସ୍ଥ ହେଉଛି ଏବଂ ଏହା ସବୁବେଳେ ଚଲାଇବା ଦ୍ଵାରା ମଣିଷ ଏକ ଏକ ପଥର ସଦୃଶ ହୋଇଯାଉଛି